ହଁ ପ୍ରୀତମ ଭାଇ କେବେ ଆସିଲୁ କହ ହଁ ଭୁଲ୍ରେ ଭାଇ ଏଇଠି ତ ଦୋକାନ ଫୋକନ ଦେଇ ବସିଛି ଏମିତି ହଁ ଭଲ୍ ଆରେ ଆଇଟମ୍ ଅଛି ଦୋସା ଅଛି ପୁରୀ ଇଟ୍ଲିି ସିଙ୍ଗଡ଼ା ଯାଇତ ସିଙ୍ଗଡ଼ା ବେଶୀ ଖାଇବେ ଆମ ବେପାର ନାହିଁରେ ତୋର ଗଲାବେଳେ ଟିକେ ଭଲ ଚାଲୁଥିଲା ଏବେ ତ ଲୋକ ହଙ୍କା ପାଖରେ ଦୁଇ ତିନିଟା ଦୋକାନ ଦେଲେନି ସେ ଷ୍ଟଲ୍ ଅଛି ପରା ମୋର ଗୋଟେ ଆର୍ ମୋର୍ ପାଖରେ ଗୋଟେ ଦୁଇଟା ଦେଇଛନ୍ତି ସେଇଟା ପାଇଁ ଟିକେ ବେପାର ମନ୍ଦା ହଉଛି ସେଇଟା ପାଇଁ ତୁ ବାହାରେ ଅଛୁ କି ନାହିଁ କ'ଣ ସିଆଡ଼େ ଦୋକାନ ଫୋକାନ ଦେଇ ହବ ଷ୍ଟଲ୍ ଫଲ୍

ହଁ ବାକି ଶିବ ପାଖରେ ଆମର ଆରି ଅଲଗା ଲୋକ ଓଡ଼ିଶାର ଲୋକମାନେ ଦେଇଛନ୍ତି କି ନାହିଁ ଦୋକାନ ହଁ ତୋର ପାଖରେ ଦେଲେ ଭଲ ଭଲ ହବ ନାହିଁ କି ହଁ ହଁ କେତେ ଲାଭ ପାଉଛୁରେ ପଇସା ମାସକୁ ହଇ ମୋତେ ଗୋଟକେ ଦେଇଥାନ୍ତୁରେ କ'ଣ ପାଇଁ ବେପାର ବାଠ ନାହିଁ ତ ତମର ବାଟ ଭଲ ଦୋକାନ ଗୋଟ ଜାଗା ଫାଗା ବୋଲେ କିଣି ହଁ ହଁ ଆର୍ କ'ଣ କ'ଣ ପଠେଇ ଦେବି କେମିତି ଖାଇବାଟା ହେଲେ ସିଆଡ଼େ ଗାଡ଼ି ଚାରିଟାକୁ କେତେ ନଉଛନ୍ତି ରେ ଆମର ଓଡ଼ିଶାରେ ତ ଚାରିଟାକୁ କୋଡ଼ିଏ ଟଙ୍କା ସିଆଡ଼େ କମ୍ ରେଟ୍ ହଁ ହେଲେ ଚାରିଟା ପୋଷା ନଉଥିବେ କେନିତି ସିଆଡ଼େ ଚାଳିଶି କି ପଚାଶ ହେଲେ ଭଲ ବେପାର ହେଇଥାନ୍ତା ବଲେ ଜାଗା ଗୁଟ ଖୋଜରେ ଏମାରଜେନ୍ସି ଯିବା ହଁ ହଁ ହେଲେ ଭଲ ଜାଗା ଗୋଟେ ଖୋଜରେ ଭାଇ ମୁଇଁ ଯେମିତି ହେଲେ ବି ସେଠିକି ଦୋକାନ କରିବି ମତେ ଟିକେ ହେଲ୍ପ କର୍ବୁ ଆରି ପଇସା ପତର ନିକେଟେ ଦେଇଥିବୁ ତୋର୍ଟା ହଁ

ହଁ ହଁ କଣ୍ଟାକ୍ଟ ଅଛି ପରା ତୋର ସେଇଠି ରହିଲୁ ଏତିକି ଦିନ ଆହୁରି ଗାଁର୍ କଥା ଆରେ ମନେ ପକାଉନୁ କିରେ ତୁଇ ଫୋନ୍ କାଟିଥାନ୍ତି ଲୋକ ସିଙ୍ଗଡ଼ା